ଆଜିକାଲି ସବୁଠୁ ଅଧିକ ବ୍ୟବହୃତ ହେଉଥିବା ଆପ୍ ଗୁଡ଼ିକ ହେଉଛି ଫେସବୁକ୍ ଇନଷ୍ଟାଗ୍ରାମ ହ୍ୱାଟସଅପ୍ ୟୁ ଟ୍ୟୁବ୍ ଏଗୁଡ଼ାକ ହେଉଛି ସୋସିଅଲ ମିଡ଼ିଆ ଆପ ତା ବ୍ୟତୀତ ଟ୍ରାନଜାକ୍ସନ୍ ଫାଇନାନସିଆଲ ଆପ୍ ଗୁଡ଼ା ହେଉଛି ପେଟିଏମ୍ ଫୋନ୍ ପେ ଗୁଗଲପେ ମୋବିକ୍ୱିକ ଏଗୁଡ଼ା ହେଉଛି ସବୁ ଫାଇନାନସିଆଲ ଆପ୍ ଗୁଡ଼ିକ ସ୍ମାର୍ଟ୍ ଫୋନ ର ଫାଇଦା ହେଉଛି କି ସ୍ମାର୍ଟ୍ ଫୋନ ଆମର ଆଜିକା ଦିନରେ ନିହାତି ଆବଶ୍ୟକ କାରଣ ଆପଣ ଗୋଟେ ଜାଗା କୁ ଯାଉଛନ୍ତି ସେଠି ଆପଣ ଜାଗା ଜା ବିଷୟରେ କିଛି ଜାଣି ନାହାଁନ୍ତି ତ ଆପଣ ସେଠି ଗୁଗଲ ମ୍ୟାପ ସର୍ଚ୍ ସେଠି ଆପଣଙ୍କୁ ଶୋ କରିବ ସେ ଜାଗା ବିଷୟରେ କ'ଣ କ'ଣ ଅଛି ଡିଟେଲ୍ସ ଜାଣିବା ପାଇଁ ହେଲେ ପୁରା ସମ୍ପୂର୍ଣ୍ଣ ବିବରଣୀ ଜାଣିବାକୁ ହେଲେ ଗୁଗଲ କ୍ରୋମ୍ ର ସେ ବିଷୟରେ ଆପଣ ଜାଣି ପାରିବେ ତେଣୁ ଆଜିକା ଦିନ ରେ ସ୍ମାର୍ଟ ଫୋନ ଗୋଟେ ନିହାତି ଦରକାର କେଉଁ ଗୋଟେ ଜିନିଷ କୁ ଆପଣ ସ୍ମୃତି ରଖି ମନେ ରଖିବାକୁ ଚାହୁଁଛନ୍ତି ସେଠି ଗୁ ଆପଣଙ୍କ ପାଖରେ କ୍ୟାମେରା ଅଛି ଫଟୋ ଉଠାଇ କି ରଖିପାରିବେ କାରଣ ଆପଣ ବହୁତ କମ ପଇସାରେ ମୋବାଇଲ ମିଳୁଛି କିନ୍ତୁ ଆପଣଙ୍କୁ କ୍ୟାମେରା କିଣିବାକୁ ହେଲେ ନିହାତି ଗୋଟେ ଭଲ କ୍ୟାମେରା ଚାଳିଶ ପଚାଶ ହଜାର ଟଙ୍କା ପଡ଼ିବ କିନ୍ତୁ ଆପଣ ଦଶ କୋଡ଼ିଏ ହଜାର କୋଡ଼ିଏ ହଜାର ଟଙ୍କା ଭିତରେ ଗୋଟେ ଭଲ ଫୋନ ଆପଣଙ୍କୁ ମିଳିଯାଇ ପାରିବ ଯେଉଁଟା କି ଗୋଟେ ଲୋକ ପାଇଁ ନିହାତି ଦରକାର ଆଜିକା ସମୟରେ ଅନଲାଇନ କିଛି ଫୁଡ଼ ହେଲା କି ଅନଲାଇନ କିଛି ଜିନିଷ କିଣିବାକୁ ଚାହୁଁଛନ୍ତି ତାହେଲେ ଆପଣ ସ୍ମାର୍ଟ ଫୋନ ହିଁ କିଣି ପାରିବେ ତେଣୁ ଆମର ଯେମିତି ତିନୋଟି ଜିନିଷ ରହୁଛି ମୁଖ୍ୟତଃ ଘର ଖାଦ୍ୟ ଆଉ ବାସ ଘର ଖାଦ୍ୟ ଆଉ ଡ୍ରେସ ପୋଷାକ ତେଣୁ ତା ବ୍ୟତୀତ ଆଉ ଗୋଟେ ଜଏଣ୍ଟ ହେଉଛି କି ଆମର ମୋବାଇଲ ଆଉ କ୍ଷତି କ'ଣ ନା କ୍ଷତି ହେଉଛି ଖାସ କରି ଛୋଟ ପିଲା ଙ୍କ ପାଇଁ ଛୋଟ ପିଲାଙ୍କ ପାଇଁ ମୁଖ୍ୟତଃ ଏଇଟା କ୍ଷତି କାହିଁକି କହିଲ ସେମାନେ ବହୁତ ହିଁ ଏଣ୍ଟେରଟେନମେଣ୍ଟ ପାଇଁ ଏଇଟା ଦେଖନ୍ତି ମୋବାଇଲକୁ ବାରମ୍ବାର ତେଣୁ ଯେଉଁମାନେ ଦେଖିବେ ତା ଆଖି ଖରାପ ହେବ ସେ ଗୋଟେ ଆକର୍ଷଣ ଯେଉଁଟା ବାହାରେ ସେ ଖେଳା ଖେଳି କରି ପାରିବେନି ଶାରୀରିକ ଖେଳ କିଛି ଖେଳି ପାରିବେନି ଫିଜିକାଲ କିଛି ଖେଳି ପାରୁନାହାଁନ୍ତି ତ ସବୁବେଳେ ସେ ମୋବାଇଲ ଭିତରରେ ହିଁ ରହିଲେ ସବୁବେଳେ ତ ଯେଉଁଟା କି ବହୁତ କ୍ଷତି କରୁଛି ଆଜିକାଲି ର ପିଲାମାନଙ୍କ ପାଇଁ ସେଥିପାଇଁ ଏଇଟା ବହୁତ କ୍ଷତି ଅଟେ